ଆମ ଅଞ୍ଚଳରେ ଆମର କମ୍ୟୁନିଟି ଗୁଡ଼ିକ ମାର୍କେଟିଂ କରିବା ନିମନ୍ତେ ବହୁତ ଗୁଡ଼ାଏ ପ୍ରଣାଳୀ ମାଧ୍ୟମରେ ଏହାକୁ ମାର୍କେଟିଙ୍ଗ କରିପାରିବେ ଯେପରିକି ପ୍ରଥମେ ବିଜ୍ଞାପନ ପ୍ରକାଶ କରାଯିବ ଯାହାକି ଗୋଟିଏ କାଗଜ ମାଧ୍ୟମରେ ଏହାର ମୂଲ୍ୟ ଲିପିବଦ୍ଧ ହୋଇଥାଏ ଏବଂ ଏହାକୁ କୌଣସି ଅଫର ମାଧ୍ୟମରେ ଏହାକୁ କିଛି ତା'ର କମା ଯାଇଥାଏ ମୂଲ୍ୟ ଯାହାକି ସର୍ବ ପ୍ରଥମେ ଏହାର ହେଉଛି ବିଜ୍ଞାପନ ସ୍ଥାପନ ହୋଇଥାଏ ଏବଂ ବହୁତ ଗୁଡ଼ାଏ ବିଜ୍ଞାପନ ଗୁଡ଼ିକ ଘରକୁ ଘର ଯାଇ ମଧ୍ୟ ବଣ୍ଟା ଯାଇଥାଏ ତା' ସହିତ ଡୋର ଟୁ ଡୋର ଯାଇକି ମଧ୍ୟ ଛୋଟ ଛୋଟ ବସ୍ତୁ ଗୁଡ଼ିକ ନେଇ ଛୋଟ ଛୋଟ ଜିନିଷ ଗୁଡ଼ିକ ନେଇ ଏହାକୁ ବିକ୍ରି କରାଯାଏ ଏବଂ ନିଜ ନିଜ ଅଞ୍ଚଳରେ ଥିବା ମୁଖ୍ୟ ଜାଗା ଗୁଡ଼ିକ ଯାଇ ମଧ୍ୟ ଏହାର ବିଜ୍ଞାପନ ଦିଆଯାଇଥାଏ ଏବଂ ଏହାର ଛୋଟ ଛୋଟ କାଗଜକୁ ନେଇ ମଧ୍ୟ ତା'ର ଭିଜିଟିଙ୍ଗ କାର୍ଡ ମାଧ୍ୟମରେ ଏହାକୁ ଦିଆ ଯାଇଥାଏ ଏବଂ ବଣ୍ଟା ଯାଇଥାଏ ଯାହାକି ଆମ ମୁଖ୍ୟ ମାର୍କେଟିଙ୍ଗର ଏହା ହୋଉଛି ମୁଖ୍ୟ ହୋଇଥାଏ